ଆମେ ଧାନ ଚାଷ କରିଥାଉଁ ଏବଂ ଧାନ ଚାଷରେ ଯଦି ପାଣିପାଗ ଅଭାବରୁ ଯଦି କିଛି କୀଟପତଙ୍ଗ ଯଦି ଲାଗି ରହିଥାଏ ତେଣୁ ସେ କୀଟପତଙ୍ଗ କେମିତି ଆମେ ତାକୁ ଭଲ କରିବା ସେଇଟା ସେଇଥିରେ ଆମକୁ କିଛି ସାର ଔଷଧ ଏମିତିକି ବିଭିନ୍ନ କିଛି ଔଷଧ ଦେବାକୁ ଆମକୁ ପଡ଼ିଥାଏ ଏବଂ ଯଦି କୀଟପତଙ୍ଗ ଯଦି ଲାଗି ରହିଥିବ ତାହେଲେ ଆମ ଫସଲ ଭଲ ଭାବରେ ହେବନି ସେଥିପାଇଁ ଆମକୁ କିଛି ଟିକେ କଷ୍ଟ କରିବାକୁ ପଡ଼ିଥାଏ ଏବଂ କିଛିଟା ଯଦି ଆମେ ଯଦି କଷ୍ଟ କରିଦେବା ତାହେଲେ ଆମ ଫସଲ ଭଲ ଭାବରେ ହେଇଯିବ ଏବଂ ଫସଲ ଯଦି ଭଲ ଭାବରେ ହେବ ସେଥିରୁ କିଛି ଟଙ୍କା ପଇସା ଆମକୁ ମିଳିବ ଏବଂ ଭଲ ଭାବରେ ଯଦି ଚାଷ ହେବ ତାହେଲେ ଆମକୁ ବି ବହୁତ ଭଲ ଲାଗିବ ଏବଂ ଚାଷ ଯେମିତି ଭଲ ହବ ସେଥିପାଇଁ ଆମକୁ କିଛି କଷ୍ଟ କରିବାକୁ ପଡ଼ିବ ଏଣୁ କୀଟପତଙ୍ଗ ଯେମିତି ନ ଲାଗିବ ସେଥିପାଇଁ ଆମକୁ ପାଣି ଦବାକୁ ପଡ଼ିବ